ହ୍ୟାଲୋ କ୍ୟାବ୍ ଏଜେନ୍ସି ଲାଗିଛି କି ହଁ ମୁଇଁ ସ୍ମୃତି କହୁଛେ ମୁଁ ଯେଉଁ କ୍ୟାବ୍ ବୁକିଂ କରିଥିଲି ତାକୁ ବାତିଲ କରିବା ଲାଗି ନାଁ ମୁଁ ନାଇଁ ଯିବାର ଆମର ଘରେ ମୋର ବାପା ମାଆଙ୍କର ଦେହ ଖରାପ ଅ ଅ ବାତିଲ କରିଦିଅ ନା ମୁଁ ଯେଉଁ ଆଗୁଆ ପଇସା ଦେଇଥିଲି ଗାଡ଼ି ଲାଗି ତାର ପଇସାଟା ଟିକେ ମୋ ଆକାଉଣ୍ଟକୁ ପଠାଇଦିଅ ଏହି ନମ୍ବର ନେ ଫୋନ ପେ ଅଛି ପେଟିଏମ୍ ବି ଅଛି ନାଇଁ ତ ଆକାଉଣ୍ଟ ନମ୍ବର ଦେଉଛି ପଠାଇଦବ କା

ରଖିଲି ପଠାଇଦା